ସାଧାରଣତଃ କୃଷି ପାଇଁ ଆମର ବିଭିନ୍ନ ପ୍ରକାର ଉପକରଣ ବ୍ୟବହାର କରାଯାଇଥାଏ ପାରମ୍ପରିକ ଉପକରଣଟି ହେଉଛି ମୁଖ୍ୟତଃ ଲଙ୍ଗଳ ଲଙ୍ଗଳକୁ ଆମର ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ବଳଦକୁ ଲଙ୍ଗଳ ସହିତ ଯୋଚା ଯାଏ ଏବଂ ଚାଷ କାର୍ଯ୍ୟ କରାଯାଏ ସେଥିରେ ମଧ୍ୟ ଆମର ପାରମ୍ପରିକ ଅଟେ ଏହା ଏଥିରେ ଆମର କୃଷକ ନିଜେ ଆତ୍ମନିର୍ଭର ହୋଇପାରେ କାହା ସହିତ କାହାକୁ କିଛି ନ କହି ନିଜେ ମଧ୍ୟ ଆତ୍ମନିର୍ଭର ହୋଇପାରିଥାଏ ଆଉ ଗୋଟିଏ ହେଉଛି ଆମର ଯାନ୍ତ୍ରିକ ଆଜିକାଲି ଆମର ଆଜିକାଲି ବିଭିନ୍ନ ପ୍ରକାର ଯାନ୍ତ୍ରିକ ଉପକରଣ ଚାଷ ପାଇଁ ବ୍ୟବହାର କରାଯାଉଛି ଯେମିତିକି ଟ୍ରାକ୍ଟର ହେଉ ହାରଭେଷ୍ଟିଙ୍ଗ ମେସିନ ହେଉ ଆମର ଧାନକଟା ଯନ୍ତ୍ର ହେଉ ଧାନ ଆମର ଆମର କୃଷି କାର୍ଯ୍ୟରେ ବିଲରେ ଯେଉଁ ଆମର କ୍ଷେତରେ ବିଭିନ୍ନ ପ୍ରକାର ପାଣି ମଡ଼ିଆ ହେଉଛି ସେହି ଯନ୍ତ୍ର ହେଉ ପାୱାର ପମ୍ପ ହେଉ ଆମର କୃଷକ ଔଷଧ ସିଞ୍ଚନ ପାଇଁକା ବିଭିନ୍ନ ପ୍ରକାର ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଉଛି କିନ୍ତୁ ପାରମ୍ପରିକ ଯନ୍ତ୍ର କୃଷି ନିଜେ ଆତ୍ମନିର୍ଭର ହେଇଥାଏ କିନ୍ତୁ ଯାନ୍ତ୍ରିକ ପାଇଁ କୃଷି ଅନ୍ୟ ଉପରେ ନିର୍ଭର କରିଥାଏ ଓ ନିଜେ ମଧ୍ୟ ଏଥିରେ ମଧ୍ୟ ବିଭିନ୍ନ ପ୍ରକାର କମ ସମୟରେ ଅଧିକ ଫସଲ ଅମଳ କରିଥାଏ ଓ ନିଜେ ମଧ୍ୟ ଆତ୍ମନିର୍ଭର ହୋଇପାରିଥାଏ